ହ୍ୟାଲୋ ହଁ ସାହୁ ହୋଟେଲ୍ଟା ହଁ ସାହୁ ହୋଟେଲ କି ଆମେ ଆସନ୍ତା ବାର ଚାରି ଦୁଇହଜାର ଚବିଶରେ ଗୋଟେ ସାଙ୍ଗମାନଙ୍କର ପାର୍ଟିଟେ ରଖିଚଁ ଆଉ ସେିନ ପ୍ରାୟ ଆମର ପଚିଶ ଜଣଙ୍କ ଗେଦେରିଂ ହେବା ଆଉ ସେଥିଥିଲାଲାଗି ଆମେ କିଛି ମାନେ ଖାଦ୍ୟପିୟର ବ୍ୟବସ୍ଥା କର୍ବାର୍ ଲାଗି ଚାହିଁଛୁଁ ତ ଯଦ୍୍ୱାରା ଆପଣ ଙ୍କୁ ଅର୍ଡ଼ର ଦୁଛ ଆମେ ଭାତ ଦାଇଲ ତରକାରୀ ପନିର ମିଟ୍ ଜ ଚିକେନ ଆଉ ସାଲାଡ଼ ବି ହେବା ତା' ସାଙ୍ଗେ ଦହି ତ ଏଇଟା ଆମକୁ ପହଞ୍ଚବେ ଯେନ୍ଟାକି ଆମେ ରଖିଛୁ ବଲାଙ୍ଗୀର କଲା କଲ୍ୟାଣ ମଣ୍ଡପ ରାଜଭବନ ାନ ଆଉ ସେ ଜାଗାରେ ଆମକୁ ବାର ବଜେିତ ପହଞ୍ଚବେ ଆଉ ସେନ ସାଙ୍ଗସଥିମାନଙ୍କର ଗେଦରିଂ ହେବା ଆମର ଗୋଟେ ଜେନେରାଲ ମିଟିଂଟିେ ଅଛି ଆଉ ସେ ମିଟିଂରେ ବହୁତ କିଛି ଆଲୋଚନା ଅଛି ସେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ବି ଅଛି ତ ସେଥିଲାଲାଗି ଆପଣ ମାନେ ଆମେ ଆରମ୍ଭ କରମୁ ନଅ ବାଜିରୁ ଆରମ୍ଭ କର୍ମୁ ତ ସେଥିଲାର୍ଲାଗି ଲାଇଟ୍ ଟିଫିନ୍ର ବ୍ୟବସ୍ଥା ଦଶ ବଜେ କିଛି ପହଞ୍ଚାାବ ଆମର ପଞ୍ଚି ଜଣ ଗଲାଙ୍ଗି ଯେନ୍କି ଆମର ଖାରା ଦୁଇଟା ରହିବା ସେଥିରେ ମିଠା ଗୁଟେ ରହିବା ତାର୍ସଙ୍ଗେ ଚା ପାନ ବି ରହିବା ଆଉ ଆମ ଯେନ୍ତାକି ମଧ୍ୟାହ୍ନ ଭୋଜନ ରଖିଚୁ ଆମେ ବାର ବଜିେ ପରେ ତ ବାର ବଜେ ସେ ପଚିଶ ଜଣଙ୍କ ଖାନା ପହଞ୍ଚାବେ ଆଉ ଏଇଥିରଲାାଗି କେତେ ରେଟ୍ ଲାଗ୍ବା ସେଟା କହିବି ଆ ତାର୍ ସାଙ୍ଗେ ଏତ୍କି ଯେହେତୁ ପଞ୍ଚଶ ଜଣଙ୍କ ଆମେ ଖାନା ଅର୍ଡ଼ର କରୁଚୁଁ ତୁ କେତେ ଟଙ୍କା ରିହାତି ରଖିବି ତାର ଉପରେ ସେ ଉପରେ ବି ଆମକୁ କିଛି କହିବେ ଯେନ୍ଟକି ଆମେ ଫର୍ଦର ହୁଏତ କିଛି ରିହାତି ଭଲ ରଖିବ ବଲେ ଆମେ ଫର୍ଦର ଆମେ ଆପଣଙ୍କର ହୋଟେଲରୁ କିଛି ଅର୍ଡ଼ର ବି ନେକ୍ସଟ ମିଟିଂରେ କରିପାରମୁ ଧନ୍ୟବାଦ